ଓଡ଼ିଆ ଭାଷା କହିଲେ ଆମେ ଯେପରିକି ଓଡ଼ିଆ ଭାଷାକୁ ଆମେ ଯେ ଆଗ୍ରହର ସହିତ କୌତୁହଳ ସହିତ ଆମେ ଯେମିତି ଗ୍ରହଣ କରିଥାଉ ସେମିତି ଇଂରାଜୀ ଓ ହିନ୍ଦୀକୁ ମଧ୍ୟ ଏବେ ଏହି ସମୟରେ ବହୁତ ପରିମାଣରେ ଅଗ୍ରସର କରିବାକୁ ପଡ଼ୁଛିି ଯାହାକି ଆମେ ଆମେ ଆମର ଓଡ଼ିଆ ଭାଷା ଯାହାକି ଆମର ମାତୃତ୍ଵ ଭାଷା ଓଡ଼ିଆ ଆମେ ଓଡ଼ିଆ ଭାଷାକୁ ଆମେ ବହୁତ ପରିମାଣରେ ଆପଣାଇ ନେଇଥାଉ କାରଣ ଆମର ଓଡ଼ିଆ ଭାଷା ଆମ ପାଇଁ ବହୁତ ଗର୍ବର କଥା କାରଣ ଆମେ ଓଡ଼ିଆ ଓଡ଼ିଆରୁ ଓଡ଼ିଶାରୁ ଓଡ଼ିଆ ଭାଷାକୁ ଆମେ ଶିଖିଥାଉ କାରଣ ଓଡ଼ିଆ ଭାଷା ବହୁ ପରିମାଣରେ ପ୍ରସିଦ୍ଧ କାରଣ ଏ ଭାଷା ଆମ ପୂର୍ବ କାଳରୁ ଚଳିଆସୁଛି ଏବଂ ଏଠାରେ ମଧ୍ୟ ଚଳିଥାଉଛି କାରଣ ହିନ୍ଦୀ ଆଉ ଇଂଲିଶ୍ ମାନେ ବହୁତ ପୂର୍ବରୁ ଆସୁନଥିଲା କମ୍ ବିଦେଶୀ ଲୋକମାନେ ଆମର ଓଡ଼ିଆ ଓଡ଼ିଶାରେ ଆସିବା ଦ୍ଵାରା ଏଇଟା ଆସିଥିଲା ତ ଆମେ ଓଡ଼ିଆ ଓଡ଼ିଆ ଭାଷାକୁ ଆମେ ବହୁତ ପୂର୍ବରୁ ଜାଣିଛୁ ହିନ୍ଦୀ ଆଉ ଇଂଲିଶ୍ ଏବେ ଆମେ ଜାଣିଥାଉ